ହଁ ଆଜ୍ଞା ହଁ ଅଛି

ହଁ ହଁ

ହଁ କଟକରେ ମହାନଦୀ ମହାନଦୀରେ ଭଲ ଗୋଟେ ପାର୍କ ହେଇଛି ମହାନଦୀ ପାଖରେ ଭଲ ସୁନ୍ଦର ସୁନ୍ଦର ଯାଗା ଅଛି ଆଉ ଷ୍ଟାଡ଼ିୟମ୍ ଅଛି ଭଲ ବୁଲିବାକୁ ଅଛି ବହୁତ ଯାଗା ବୁଲିବାକୁ ଆଉ

ନା ଯେତିକି ଯାଗା ବୁଲିଲେ ଥାପେ ମିଶାଇକି ଯାହା ଆଉ ହଁ

ହଁ ହଁ ସେହି କେତେ ତିନି ହଜାର ଭଳିଆ ହେଲେ ହେବ ଦିନେ ତ ଯାହା ହେଲେ ଏଠି ଟିକେ ଏପଟ କଟକ ଏରିଆ ବହୁତ ବୁଲାବୁଲି ଇଅ ବହୁତ ଯାଗା ବି ଆପଣଙ୍କୁ ବୁଲାଇ ଦେମି ଆଉ ଭ ଭଲଯାତ୍ରା ହଁ ଯାତ୍ରାରେ ଭଲ ଜିନଷ ପାଛିଆ ଟୋକେଇ ସବୁ ଭଲ ଭଲଯାତ୍ରା ହୁଏ ବହୁତ ଭଲ ସବୁ ଆଡ଼ୁ କେତେ ବହୁତ ବହୁତ ବଡ଼ ବଡ଼ଲୋକ ସମସ୍ତେ କେତେ ଆଡ଼ୁ ଲୋକ ଆସନ୍ତି ବୁଲିବାକୁ ଭଲ ଯାତ୍ରା ହୁଏ ଆଉ ବି ବହୁତ କଟକରେ ବହୁତ ଭଲ ଯାଗା ଅଛି ବୁଲିବାକୁ ହଁ ଆସିବେ ବୁଲାଇ ଦେବି

ଓହୋ ହଁ ହଁ ହଁ ଆରେ ଆସନ୍ତୁ ଆସନ୍ତୁ ଆଗେ ବୁଲନ୍ତୁ ଦେଖନ୍ତୁ କେତେ ଭଲ ଭଲ ଯାଗା ଟିକେ ଦେଖନ୍ତୁ ବୁଲନ୍ତୁ ଆମ ଘର ସେହି କଟକ ହଁ କଟକ ପାଖାପାଖି ଆଉ ହଁ ହଁ ହଁ ହଁ ଆଗେ ଆସନ୍ତୁ ଆଗ ହଁ ହଁ ହଁ ହଁ ହଁ ହଁ ହଁ ଆଗେ ଆସନ୍ତୁ ଆଉ ହଁ ହଁ ଆସନ୍ତୁ ଏବେ ପଡ଼ିଛି ତ ଆସନ୍ତୁ ଏବେ ପଡ଼ିଛି ଯାତ୍ରା ହଁ ହଁ ହଁ ହଁ ହଉ ଆସନ୍ତୁ ଆଗ ଭଲ ଅଛି ବୁଲାଇ ଦେବି ଆଉ ଆସନ୍ତୁ ହଉ ହଉ ହଉ